ଆଜ୍ଞା ମ୍ୟାଡ଼ାମ ନମସ୍କାର୍ କିଏ କହୁଥିଲେ ଆପଣ କଣ

ଆଜ୍ଞା ଆମ ଗାଁ ରେ ବହୁତ ସଡ଼କ ପାଇଁ ଅସୁବିଧା ହେଉଛି ଆମେ କୁଆଡ଼େ ବାହାରକୁ ଯିବା ଆସିବା କରିପାରୁନୁ କିମ୍ବା ଆମ ଗାଁ ରୁ ସମସ୍ତଙ୍କ ଗଛପତ୍ର ନାହିଁ ଯେପରି ବହୁତ ପାଣିର ବହୁତ ଅସୁବିଧା ହେଉଛି ଏବଂ ଲାଇଟ୍ ବହୁତ ଜାଗାରେ ନାହିଁ ଅନ୍ୟ ଅନ୍ୟ ଅନ୍ୟମାନଙ୍କର ମହିଳା ମାନେ ସେମାନେ ମାନେ ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ଚାଁହୁଛନ୍ତି ଏହିପରି କିଛି ବ୍ୟବସ୍ଥା ଯଦି ଅଛି ମୋତେ କୁହନ୍ତୁ

ଆପଣଙ୍କୁ ଆମକୁ ଆଉ କଣ କଣ ସବୁ ସହାୟତା କରିପାରିବେ ଆପଣ ଏବଂ ହସ୍ତକାର୍ଯ୍ୟ କିଛି ଉପକରଣ କହିପାରିବେ କି ଆମକୁ ଯୋଗେଇ ଦେଇପାରିବେ କି

ଆଜ୍ଞା ସେହି ଯନ୍ତ୍ର ମାଧ୍ୟମରେ କିଛି କିଛି ରିହାତି କିଛି ରିହାତି ଅଛି କି ସେ ଯନ୍ତ୍ରରେ

ଏବଂ ସଡ଼କ ଯୋଜନା ଉପରେ କିଛି କିମ୍ବା ମାଛ ଚାଷ ଉପରେ ପୋଖରୀ ଯୋଗାଇଦେବା ପାଇଁ ଆଜ୍ଞା ଠିକ୍ ଅଛି ମୁଁ ଆପଣଙ୍କୁ ଆପଣଙ୍କ ସହ ଯୋଗାଯୋଗ କରିବି ଆଜ୍ଞା